ଅନ୍ଧବିଶ୍ୱାସ ଯେନ୍ତାକି ଆମେ ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସଟ କଥାବାର୍ତ୍ତା ହେମା ଯେକି ଭୁତ ତ଼ଣେଇ କି ଆମେ ଜହ ବିଶ୍ୱାସ କର୍ସୁଁ ଯେ ଇରା ଦେଖ ଏହା କେନ୍ତା ଅନ୍ଧବିଶ୍ୱାସ ହେସି ଯେ କେଁଲା ବୋଲେ ଗୁଟେ ମନୁଷଟେ ମରିଯିବା ବଇଲେ ସେ ଆରୁ ଆତ୍ମା ନିରୁହେ ଡ଼ାଇରେକ୍ଟ ୟମ୍ ରାଜକେ ଯିବା ନେକ ଆସୁ ଆମେ ଆମର୍ ସମ୍ବଲପୁରୀରେ କି କୁଶଲ ଭାଷାରେ ଜମ୍ ବସୁଁ ଯେସିି ଆରିଇ ଅନ୍ଧବିଶ୍ୱାସ ଅନ୍ଧବିଶ୍ଵାସ ହେ ଯେ ଦୃଢ଼ ଦୃଢ଼ ଭାବରେ ପୁରା ହେସି ଆରି ଅନ୍ଧବିଶ୍ଵାସଟା ପୁରା ଅବିଶ୍ବାସ ହେ ଆରୁ